ଦୁନିଆରେ ଗେମ୍ର ଅଭାବ ନାହିଁ ଗେମ୍ ଏମିତି ଗୋଟିଏ ଜିନିଷ ଯେଉଁଟାକି ଗେମ୍ ହେଉଛି ସବୁକିଛି ଗେମ୍ ଚାହିଁଲେ ଆଜି ଧନୀରୁ ଗରିବ କରିପାରିବ ସେଇ ଗେମ୍ ଚାହିଁଲେ ଗରିବରୁ ଧନୀ ବି କରିପାରିବ ଧନୀରୁ ଗରିବ ବି କରିପାରିବ ମୋ ଲାଇଫରେ ଗୋଟିଏ ଗେମ୍ ମୁଁ ଖେଳିଛି ଯେଉଁଟାକି ଆଜି ମୁଁ ଭାଗ୍ୟ ମୋତେ ବଦଳି ଦେଇଛି ଯେଉଁଟାକି ଆଜିକାଲି ଦୁନିଆରେ ଆପଣ ଜାଣିଥିବେ ସେୟାର ମାର୍କେଟ୍ ସେୟାର ମାର୍କେଟରେ ପଇସା ବିନିଯୋଗ କରି ଲୋକ କୋଟି ଆଦି ପତି ହେଇଛନ୍ତି ମୁଁ ଲାଇଫରେ ସେ ମାର୍କେଟରେ ଆଜିକି ପୁଞ୍ଜି ନିବେଶ କରି ମୁଁ ମୋ ଲାଇଫଷ୍ଟାଇଲ୍ ମୁଁ ବଦଳି ଦେଇଛି ଏହି ଗେମ୍ ମୋ ଲାଇଫକୁ କେଉଁଠୁ ମୁଁ କେଉଁଠି ଥିଲି କେଉଁଠୁ ଆଣିକି ମୋତେ ରଖିଛି ଏହି ଗେମ୍ ମୋତେ ଫାଷ୍ଟ ଷ୍ଟାର୍ଟିଙ୍ଗରେ ଫାଷ୍ଟ ଷ୍ଟାର୍ଟିଂ ମୋତେ ଜଣା ପଡ଼ିଲାନି ହେଲେ ପରେ ଏହି ଗେମ୍ ହିଁ ମୋ ଲାଇଫ୍ର ଲାଇଫକୁ ବଦଳେଇ ଦେଇଛି ଧନ୍ୟବାଦ ଏହି ଗେମ୍ ପାଇଁ ମୁଁ ଆଜି କେଉଁ ସ୍ଥାନରେ ଥିଲି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଆସି ପହଞ୍ଚିଛି